ଯୋଗ କରିବାର କିଛି ଆସନ ବା ଯୋଗ ସମସ୍ତ ଆମେ ପ୍ରତିଦିନ କରିବା ଆବଶ୍ୟକ ଦେହ ପାଇଁ ହିତକର ହୋଇଥାଏ ତେଣୁ ଯୋଗର କୌଣସି କେତେ ଗୁଡ଼ିଏ ନିୟମ ମଧ୍ୟ ରହିଥାଏ ଏହି ଯୋଗ କରିବା ଦ୍ୱାରା ମସ୍ତିଷ୍କ କିଛି ରୋଗରୁ ମୁକ୍ତ କରିଥାଏ ଏବଂ ଏହା ଏହି ଯୋଗ ବ୍ୟକ୍ତିର ଶାରୀରିକ ଅଧିକ ଭଲ ହେଇଥାଏ ଏହି ଯୋଗ ବିଭିନ୍ନ ପ୍ରକାର ମଧ୍ୟ ହୋଇଥାଏ ପଦ୍ମାସନ ଯାହାକୁ ପଦ୍ମ ଭଳି ମାନେ କରାଯାଇଥାଏ ତା'ପରେ ମୟୂରାସନ ଅଷ୍ଟାଙ୍ଗ ସପ୍ତାଙ୍ଗ ସୂର୍ଯ୍ୟ ନମସ୍କାର ଯାହାକୁ ସୂର୍ଯ୍ୟ ବାହାରିବା ସମୟରେ ମଧ୍ୟ କରାଯାଇଥାଏ ଯାହା ଦେହ ପାଇଁ ହିତକର ହୋଇଥାଏ ଏବଂ ବେଙ୍ଗାସନ ଯାହାକୁ ବେଙ୍ଗ ଆକାରରେ କରିବା ପାଇଁ ପଡ଼ିଥାଏ ଚକ୍ରାସନ ଏହି ଯୋଗ କରିବା ଦ୍ୱାରା ଦେହରୁ କେତେକ ରୋଗ ମଧ୍ୟ ଭଲ ହୋଇଥାଏ ଏବଂ ବଡି ଡାଏଟ୍ ରହିଥାଏ କିଛି ରୋଗ ସେଗୁଡ଼ିକ ହେଉଛି ମଧୁମେହ ଡାଇବେଟିସ୍ ବ୍ଲଡ଼୍ ପ୍ରେସର୍ କ୍ୟାନ୍ସର୍ ହୃଦ୍ଘାତ ରକ୍ତ ସଞ୍ଚାଳନ ରହିଥାଏ ଏବଂ ବଡି ବଡିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯାହାଫଳରେ ରୋଗ ଶରୀରରେ ଶୀଘ୍ର ଆକ୍ରାନ୍ତ ହୋଇପାରେ ନାହିଁ